ଆମ ଗ୍ରାମର ଲୋକମାନେ କ୍ରିକେଟ୍ ଫୁଟବଲ୍ ହକି ବହୁତ ପସନ୍ଦ କରନ୍ତି ଆଉ ସବୁବେଳେ କ୍ରିକେଟ୍ ଟି ଟ୍ୱେଣ୍ଟି ଷ୍ଟାର୍ଟିଂ ହେଲାବେଳେ ସମସ୍ତେ ଆଗରୁ ଯାଇକି କ୍ରିକେଟ୍ ପାଇଁ ଟିଭିରେ ବସି ଦେଇଥାନ୍ତି ଟିଭି ଆଗରେ ଯାଇ ବସିଦେଇଥାଆନ୍ତି କେତେବେଳେ ଆମ ଇଣ୍ଡିଆର ଗେମ୍ ଆସିବ ଆମ ଇଣ୍ଡିଆ କେମିତି ଜିତିବେ ସେମତିରେ ଥାଆନ୍ତି ଆଉ ଆମ ଗ୍ରାମାଞ୍ଚଳର ପିଲାମାନଙ୍କୁ ଏତେ ସୁବିଧା ନାହିଁ ସେଥିପାଇଁ ବୋଲି ତାଙ୍କ ମାନେ ଖେଳ ଏଇଟା ମାନେ କେଉଁଠି ମିଶି ପାରୁନାହାଁନ୍ତି ଯଦି ଖେଳିଲେ ବି ତାଙ୍କର ସୁବିଧା ନାହିଁ ପଡ଼ିଆ ଏମିତି କିଛି ଷ୍ଟାଡ଼ିୟମ୍ କିଛି ନାହିଁ ସେଥିପାଇଁ ବୋଲି ବହୁତ ଅସୁବିଧାରେ ଆମ ଗ୍ରାମାଞ୍ଚଳର ଲୋକମାନେ ଥାଆନ୍ତି ଆଉ ତାଙ୍କର ସ୍ୱପ୍ନ ମୁଁ ବି ରୋହିତ ଶର୍ମା ପରି ହେବି ଆଉ ଜଣେ ତ ଭାବେ ମୁଁ ବି ବିରାଟ କୋହଲି ପରି ହେଲେ ଖେଳିଥାନ୍ତି କି ବୋଲି ଭାବିଥାଆନ୍ତି କିନ୍ତୁ ସ୍ୱପ୍ନ ଦେଖିଲେ ତାହା ପୁରା ହେଇପାରେ କି ପୁରା ହେଇ ନପାରେ ସେଥିପାଇଁ ବୋଲି ଆମ ଗ୍ରାମାଞ୍ଚଳ ଲୋକମାନେ ବହୁତ ଦୁଃଖ ମଧ୍ୟ କରିଥାଆନ୍ତି କିନ୍ତୁ ବାକି ପିଲା ଅଛନ୍ତି ବହୁତ ଭଲ ଭାବରେ କ୍ରିକେଟ୍ ଖେଳନ୍ତି ବହୁତ ଭଲ ଭଲ ବହୁତ ଭଲ କିନ୍ତୁ ତାଙ୍କେ ଆଗକୁ ଯିବାର ପାଇଁ ତାଙ୍କର ସକ୍ଷମ ଥାଉନି ସେଥିପାଇଁ ବୋଲି ଅଧା ପିଲା ଘରେ ମଧ୍ୟ ରହି ଯାଇଥାନ୍ତି ଆମ ପିଲାମାନେ ବହୁତ ଭଲ ଖେଳ ଖେଳନ୍ତି ଫୁଟବଲ୍ରେ ଫାଷ୍ଟ୍ ଆସନ୍ତି ଫୁଟବଲ୍ରେ ଫାଷ୍ଟ୍ ମଧ୍ୟ ହେଇଥାନ୍ତି କିନ୍ତୁ ତାଙ୍କ ପାଖରେ ଏତେ ଯୋଗ୍ୟତା ଥାଏ ଯେ ତାଙ୍କେ ଆଗକୁ ବଢ଼ିପାରିବେ ବୋଲି ମୁଁ ମନେ ଭାବୁଛି କିନ୍ତୁ ପିଲାମାନେ ଆଗକୁ ବଢ଼ିବା ପାଇଁ ତାଙ୍କର ଏନକରେଜ୍ କରବାର ଅଛି କିନ୍ତୁ ଏନକରେଜ୍ କରିବା ଲୋକ କିଏ ନାହାନ୍ତି ମା ବାପା ତ ପାଠ ପାଠ କହି ତାଙ୍କ ମନକୁ ଇଏ କରିଦିଅନ୍ତି କିନ୍ତୁ ପିଲା ମାନକର ସ୍ୱପ୍ନ ଥାଏ ମୁଁ ବି ଗୋଟେ ଖେଳାଳି ହେବି ମୁଁ ଯେମିତିକି ମୋ ଦେଶ ପାଇଁ ଖେଳିପାରିବି ବୋଲି ବି ମନେ ଭାବିଥାଏ କିନ୍ତୁ ସେୟା ସକ୍ଷମ ନଥାଏ ସେଥିପାଇଁ ଅଧା ପିଲା ତାଙ୍କ ସ୍ୱପ୍ନକୁ ମଧ୍ୟ ମାରି ଦେଇଥାଆନ୍ତି ତାଙ୍କ ସ୍ୱପ୍ନକୁ ମଧ୍ୟ ମାରିଦେଇଥାନ୍ତି କିନ୍ତୁ ପିଲା ମାନଙ୍କର ସ୍ୱପ୍ନ ପାଇଁ ବୋଲି ଅଧା ମା ବାପା ଅଛନ୍ତି ତାଙ୍କ ସ୍ୱପ୍ନ ପୁରା କରିପାରିବେ ଯାହାର ସକ୍ଷମ ଅଛି ସେ ମା ବାପା ତାଙ୍କର ସ୍ୱପ୍ନ ମଧ୍ୟ ପୁରା ମଧ୍ୟ କରିପାରିଥାନ୍ତି କିନ୍ତୁ ଅଧା ଲୋକ ଅଛନ୍ତି ତାଙ୍କର ସ୍ୱପ୍ନ ମଧ୍ୟ ପୂରା କରିପାରି ନଥାନ୍ତି ତାଙ୍କ ଘର ପ୍ରୋବ୍ଲେମ୍ ପାଇଁ ବୋଲି ମାତ୍ର ଆମ ଅଞ୍ଚଳର ଲୋକମାନେ ବହୁତ ପସନ୍ଦ କରନ୍ତି ରୋହିତ ଶର୍ମା ରୋହିତ ଶର୍ମାର ଗେମ୍ ଆସିଲା ବଲେ ସମସ୍ତେ ଯାଇକି ଆଗରେ ଟିଭି ପାଖରେ ଯାଇକି ବସି ଯାଇଥାଆନ୍ତି ଆମ ରୋହିତ ଶର୍ମା କେତେ ମାରିଲା ଖେଳ ପ୍ରତି ବହୁତ ପ୍ରିୟ ଆମ ଗାଁର ଲୋକମାନେ ତାଙ୍କେ କ୍ରିକେଟ୍ ଦେଖିବାକୁ ବହୁତ ପସନ୍ଦ କରନ୍ତି ଫୁଟବଲ୍ ଫୁଟବଲ୍ର ରୋନାଲ୍ଡୋକୁ ବହୁତ ପସନ୍ଦ କରିଥାଆନ୍ତି ତାଙ୍କ ଖେଳକୁ ଦେଖିକରି ବହୁତ ପସନ୍ଦ କରିଥାଆନ୍ତି ସେଥିପାଇଁ ବୋଲି ଆମ ଆମ ଅଞ୍ଚଳରେ ବହୁତ ରୋନାଲ୍ଡୋକୁ ବି ମଧ୍ୟ ବହୁତ ପ୍ରଶଂସା କରିଥାଆନ୍ତି ଆଉ ବିରାଟ କୋହଲି ବିରାଟ କୋହଲିକୁ ମଧ୍ୟ ବହୁତ ପସନ୍ଦ କରିଥାଆନ୍ତି ତାଙ୍କର ଖେଳକୁ ତାଙ୍କେ ଯେମିତି ଖେଳିବେ ତାଙ୍କେ ସେଞ୍ଚୁରୀ ପୁରିଲେ ବେଲେ ସମସ୍ତେ ଖୁସିରେ ଡେଇଁ ପଡ଼ିଥାଆନ୍ତି ଆମ ଅଞ୍ଚଳରେ ବହୁତ ପସନ୍ଦ କରନ୍ତି ପ୍ଲେୟାର୍ମାନକୁ ଆମ ଇଣ୍ଡିଆର ପ୍ଲେୟାର୍ମାନକୁ